ଗୋଟିଏ ଛାତ୍ରର ନାମ ଲେଖାଇବା ପାଇଁ ଆମେ ପ୍ରଥମେ ପ୍ରଧାନ ଶିକ୍ଷକ ପାଖକୁ ଯାଇ କ'ଣ କ'ଣ କାଗଜ ପତ୍ର ଲାଗୁଛି ତା' ବିଷୟ ବୁଝି ସାରିଲା ପରେ ଆମେ କାଗଜ ପତ୍ର ରେଡି କରି ପ୍ରଧାନ ଶିକ୍ଷକଙ୍କ ପାଖକୁ ଯାଇ ପହଞ୍ଚୁ ପ୍ରଧାନ ଶିକ୍ଷକ କହିଥିବା କାଗଜ ପତ୍ର ମଧ୍ୟରେ ରେସିଡେଣ୍ଟ ସାର୍ଟିଫିକେଟ୍ ଜାତିଗତ ପ୍ରମାଣ ପତ୍ର ବାପା ମାଆଙ୍କ ଫଟୋ ଜନ୍ମଗତ ପ୍ରମାଣ ପତ୍ର ଓ ବାପା ମାଆ ଓ ଶିଶୁଙ୍କ ମିଳିତ ଫଟୋ କହିଥି ଲେ ତାହା ଧରି ସ୍କୁଲ୍ରେ ପହଞ୍ଚିଯାଉ ତା' ପରେ ଆମର କାଗଜ ପତ୍ରକୁ ପ୍ରଧାନ ଶିକ୍ଷକ ଯାଞ୍ଚ କରି ଲା ପରେ କହନ୍ତି ତୁମର ଛାତ୍ରର ତୁମର ପୁଅର ନାମ ଲେଖା ହୋଇଯିବ